ଗଣମାଧ୍ୟମ ଦ୍ୱାରା ଆମେ ଦେଶ ବିଦେଶର ଖବର ଜାଣୁ ଗଣମାଧ୍ୟମରୁ ମାଧ୍ୟମରୁ ସମ୍ବାଦ ନ୍ୟୁଜ୍ ସମ୍ବାଦ ଧରିତ୍ରୀ ଅନୁପମ୍ ସମାଜ ଏଇ ଖବର କାଗଜ ଦ୍ୱାରା ଆମେ ଦେଶ ବିଦେଶର ଖବର ଜାଣୁ ବହୁତ ବହୁତ ବିଦେଶର ଘଟଣା ଇତିହାସ ବିଷୟରେ ବି ବେଳେ ବେଳେ ସମ୍ବାଦ ଦ୍ୱାରା ଆମେ ପଢ଼ୁ ବିଭିନ୍ନ ପ୍ରକାର ଯେ ଜେନେରାଲ୍ ନଲେଜ୍ ମଧ୍ୟ ଜାଣି ପାରୁ ବିଭିନ୍ନ ପରକାର ଦେଶର ଗଣଦୁଷ୍କର୍ମ ବିଷୟରେ ଜାଣୁ ଜାଣୁ ବହୁତ ବହୁତ ଦେଶ ବିଦେଶର ଯୁଦ୍ଧ ବି ଯୁଦ୍ଧ ବିଷୟରେ ଜାଣିବାକୁ ପାଉ ଏହା ଏହା ଦ୍ୱାରା ଏହା ଦ୍ୱାରା ଲୋକମାନେ ବହୁତ ଉପକୃତ ହୁଅନ୍ତି ଉପକୃତ ହୁଅନ୍ତି ଯଥା ଟେଲିଭିଜନ୍ ମାଧ୍ୟମରେ ଦେଶ ବିଦେଶର ଖବର ଦେଖିଲା ଦେଖନ୍ତି ମାତ୍ର ଏଇ ସମ୍ବାଦ ଦ୍ଵାରା ଲୋକମାନେ ସାଆ ତାହା ପଢ଼ି ମଧ୍ୟ ତାହାର ଅନୁଭୂତି ଜାଣିପାରନ୍ତି ତାହା ବିଷୟରେ ଶିଖିପାରନ୍ତି ଏଇ ଗଣମାଧ୍ୟମ ଦ୍ଵାରା ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଅତ୍ୟାଚାର ଅତ୍ୟାଚାର ବିଷୟରେ ମଧ୍ୟ ପ୍ରଚାର କରି ଲୋକଙ୍କୁ ଧରାଯାଏ ଏହା ଦ୍ୱାରା ବିଭିନ୍ନ ପରିବାରର ଗୋଟିଏ ଗୋଟିଏ ପରିବାରର ଭଲ ମନ୍ଦ ମଧ୍ୟ ପ୍ରସାର କରି ସରକାରଙ୍କ ଲୋକ ଲୋଚନକୁ ଆଣିବାକୁ ସହଯୋଗ ହୋଇଥାଏ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତିମାନେ ବିଭିନ୍ନ ଗାଁକୁ ଯାଇ ଦରିଦ୍ର ଲୋକ ଲୋକଙ୍କର ଲୋକଙ୍କର କିପରି ଲୋକଙ୍କର ବିଷୟରେ ବୁଝି ଗଣମାଧ୍ୟମରେ ପ୍ରଚାର କରି ସେମାନଙ୍କୁ ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସରକାରଙ୍କ ନିକଟତର କରିବାକୁ ଚେଷ୍ଟା କରିଥାଆନ୍ତି ଏହା ଦ୍ୱାରା ଏହା ଦ୍ୱାରା ସେମାନେ ଦରିଦ୍ର ଲୋକ ଦରିଦ୍ର ଲୋକ ବା ଅସହାୟ ଲୋକମାନଙ୍କର ଚିହ୍ନଟ କରି ଭତ୍ତା ମଧ୍ୟ ସରକାର ପ୍ରଦାନ କରିଥାଆନ୍ତି ଏହି ସମ୍ବାଦପତ୍ର ଦ୍ଵାରା ଅନେକ ଲୋକ ଉପକୃତ ହୋଇଥାଆନ୍ତି